ଆପଣା ଅଟୋ ଡ୍ରାଇଭର୍ କହୁଥିଲେ ତ ଟ୍ୟାକ୍ସି ଡ୍ରାଇଭର୍ ମୋତେ ନରାଜ ଯାତ୍ରା ଏବେ ପଡ଼ୁଛି ତ ମୋତେ ସେଠିକି ଯିବାର ଥିଲା କଟକରେ ଯେଉଁ ନରାଜ ଯାତ୍ରା ହେଉଛି ସେଠିକି ଯିବାର ଥିଲା ମୁଁ ପୁରୀ ନିମାପଡ଼ାରୁ କଟକ ଯାଇଥାନ୍ତି ପୁରୀ ନିମାପଡ଼ାରୁ କହୁଥିଲି ଆପଣ ମୋତେ ଦୁଇ ଦିନ ବୁଲିବାର ଅଛି କୋଡ଼ିଏ ତାରିଖ କୋଡ଼ିଏ ତାରିଖ ଜାନୁଆରୀ ଆପଣ ଫ୍ରି ଅଛନ୍ତି ତ ଆପଣଙ୍କର କେତେ କ'ଣ ରହୁଛି ପ୍ରାଇସ୍ କିଲୋମିଟର ପିଛା କେତେ ପଡ଼ୁଛି ହଁ ହଁ ତା'ହେଲେ ଆପଣ ଏତେ କ'ଣ ନେଉଛନ୍ତି ଟିକେ କମାନ୍ତୁ ରେଟ୍ ଟିକେ ଅଧିକା ହେଇଯାଉଛି ନାହିଁ ମୁଁ ଏପଟେ ଅଟୋ ଟ୍ୟାକ୍ସି ବୁଝିଥିଲି ହେଲେ ମୁଁ ଟ୍ୟାକ୍ସି ବୁଝିଥିଲି କିନ୍ତୁ ଏପଟେ ଟିକେ ଅଧିକା କହିଲେ ବୋଲିକା ମୁଁ ଆପଣଙ୍କର ଯେହେତୁ ଆପଣ ଟିକେ ଭଲ ମୁଁ ଜାଣିଛି ଆପଣ ଭଲ ସେ ନେବା ଆଣିବା କରନ୍ତି ସେଥିପାଇଁ ମୁଁ ଆପଣଙ୍କୁ ଫୋନ କରିଥିଲି ଆପଣ ଏତେ ରେଟ୍ କ'ଣ ପାଇଁ କହୁଛନ୍ତି ଟିକେ କାଟନ୍ତୁ ଆଉ କଟକରେ ଆଉ କିଛି ବୁଲାଇବା ପାଇଁ ଆପଣ ତ ଯେହେତୁ ସବୁବେଳେ ଯାଆନ୍ତି କ'ଣ କେଉଁଠି କେମିତି ରହୁଚି କେଉଁ କେଉଁ ଜାଗା ସବୁ ଆପଣ ଜାଣିଥିବେ ଟିକେ ତା' ବିଷୟରେ କହିଲେ ଭଲ ହୁଅନ୍ତା ହଉ ମୁଁ ବି ଶୁଣିଥିଲି କି ନରାଜରେ ଗୋଟେ ଓଭର୍ ବ୍ରିଜ୍ ଅଛି ପାହାଡ଼ରେ ତ ଆପଣ ବି ସେଠିକି ଆମକୁ ନେଇଯିବେ ଯେହେତୁ ଆମେ ଦୁଇ ଦିନ ରହିବୁ ଆମେ ତ ଆପଣ ଟିକେ ସେଠି ସବୁ ଜାଗା ବୁଲାଇ ଦେଲେ ଆମେ ଟିକେ ଭାବୁଛୁ ଭଲ ହବ ଆଜ୍ଞା ଆପଣ ତ ସବୁବେଳ ଯାଆନ୍ତି ସେଥିପାଇଁ ମୁଁ ଭାବୁଛି କି ଆପଣ ଟିକେ ଆପଣଙ୍କର ସେଠି କଟକରେ ଥିବା ପାଖାପାଖି କେଉଁଠି ହୋଟେଲରେ ନରାଜ ଠୁ ଯେମିତି ପାଖରେ ରହିବ ସେପରି ହୋଟେଲ ଗୋଟେ ବୁକିଙ୍ଗ କରିଦେଲେ ଆମେ ଯାଇକି ରହିବା ପାଇଁ ସହଜ ହୁଅନ୍ତା ମୁଁ ତ ଆପଣଙ୍କୁ ପୂର୍ବଦିନ କହିବି ହେଲେ ଆପଣ ଟିକେ ବୁକିଙ୍ଗ କରି ଦେଇଥାନ୍ତୁ ରୁମ୍ ନହେଲେ ନାହିଁ ଆମେ ହଇରାଣ ହେଇଯିବା ନା କେଉଁଠି ଯାଇ ରହିବା ଆମର ତ ସେଠି କିଛି ରିଲେଟିଭ୍ ବି ନାହାନ୍ତି ତା'ହେଲେ ଆପଣ କ'ଣ କହୁଛନ୍ତି କୋଡ଼ିଏ ତାରିଖ କେତେଟାରୁ ଏଠୁ ବାହାରିଲେ ଯାଇ ଆମେ ଠିକ୍ ଟାଇମ୍ରେ ପହଞ୍ଚିପାରିବା ସେଠିକି ଯିବାକୁ କେତେ ଘଣ୍ଟା ଲାଗିବ ତା'ହେଲେ ଆମେ ସକାଳ ସାତଟାରୁ ବାହାରିଲେ ସେଠି ନଅଟା ଦଶଟା ଭିତରେ ପହଞ୍ଚିଯିବା ହଉ ତା'ହେଲେ ମୁଁ ଆପଣଙ୍କୁ କୋଡ଼ିଏ ତାରିଖ ପୂର୍ବଦିନ ଟିକେ କଲ୍ କରି ମନେ ପକାଇ ଦେଇଥିବି କୋଡ଼ିଏ ତାରିଖ ସାତଟାରୁ ଆମେ ସମସ୍ତେ ବାହାରିଯିବା ଆପଣ ଟିକେ ଡେରି ନ କରିକି ଠିକ୍ ଟାଇମ୍ରେ ଆସି ଗାଡ଼ି ଲଗାଇ ଦେବେ ହଉ ଏବେ ତା'ହେଲେ ମୁଁ ରଖୁଛି ଆପଣ ଠିକ୍ ଟାଇମ୍ରେ ଆସି ଇଏ କରିବେ ଲେଟ୍ କରିବେନି ଆମେ ସମସ୍ତେ ସାତଟାରୁ ବାହାରିକି ଥିବୁ ହଉ ରଖୁଛି